ଆଧୁନିକ ଦୁନିଆରେ ଓଡ଼ିଆ ଭାଷା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି ବିହାର ଝାରଖଣ୍ଡ ତାମିଲନାଡ଼ୁ ଆନ୍ଧ୍ରପ୍ରଦେଶ ବିଭିନ୍ନ ରାଜ୍ୟ ଅଛି ସେଇଠାରେ ବିଭିନ୍ନ ଲୋକ ଆସି ଓଡ଼ିଶାରେ ବାସ କରନ୍ତି ସେମାନେ ବିଭିନ୍ନ ଭାଷା ବି ମଧ୍ୟ କୁହନ୍ତି ଏହା କହିବା ଦ୍ୱାରା ଲୋକମାନେ ତାଙ୍କର ଭାଷା ପ୍ରତି ଅଗ୍ରସର ହେଉଛନ୍ତି ଏହା ଏହା ହେଉଛି ଓଡ଼ିଶୀ ଲୋକମାନଙ୍କର ବହୁତ ମୂର୍ଖାମୀ କାମ ଏହାପରେ ଯେତିକି ଓଡ଼ିଶା ଭାଷାରେ ଲୋକମାନେ ଚାହିଦା କମି କମି ଯାଉଛି